ଏ ପେଟ୍ରୋଲ ତ ଏବେ ଆପଣଙ୍କର ଶହେ ଏକ ହେଇଗଲାଣି ଆସିକି ପହଞ୍ଚିଲାଣି ପେଟ୍ରୋଲ ତ ଆସ୍ତେ ଆସ୍ତେ ବଢ଼ି ବଢ଼ି ଚାଲିଛି ଦିନକୁ ଦିନ ବଢ଼ି ବଢ଼ି ସ୍ଲୋ ରେଟ୍ରେ ବଢ଼ି ବଢ଼ି ଚାଲିଛି ତ ତେଲ ବାକି ଆର୍ନ୍ତଜାତିକ ସ୍ତରରେ ସେସବୁ ତା ର ମୂଲ୍ୟ ବି ବଢ଼ି ବଢ଼ି ଚାଲିଛି କଣ କରାଯିବ ତାକୁ ନା ତେଲରେ ତ ନାଇ ଅପମିଶ୍ରଣ ଆଉ ନାହିଁ ଅପମିଶ୍ରଣ ଏବେବି ନାହିଁ ମୋଟେ ଏବେ ସେଥିପାଇଁ ବହୁତ ଯାଞ୍ଚ୍ ବି ହେଉଛି ଆପଣଙ୍କର ଟେକ୍ନିସିଆନ୍ ମାନେ ଆସିକରି ପ୍ରତି ପେଟ୍ରୋଲ ପମ୍ପକୁ ଯାଞ୍ଚ୍ କରୁଛନ୍ତି ତେଣୁ ଅପମିଶ୍ରିତ ତେଲ ନାହିଁ କିନ୍ତୁ ରେଟ୍ ତା ର ବଢ଼ି ବଢ଼ି ଯାଉଛି ସେଥିପାଇଁ ତ ବହୁତ ଆନ୍ଦୋଳନ କରାହେଉଛି ତଥାପି ତେଲ ଦେଖାଯାଉ କଣ ହେଉଛି ଖସିବ ଧୀରେ ଧୀରେ ଆଉ ହଁ ଏଥିପାଇଁ ତ ବହୁତ ଆନ୍ଦୋଳନ ହେଉଛି କିନ୍ତୁ ଏଇ ଗାଡ଼ି ସଂଖ୍ୟା ବି ଆପଣଙ୍କର ବଢ଼ି ବଢ଼ି ଚାଲିଛି ପେଟ୍ରୋଲ ବିକ୍ରି ବି ଏତେ ବଢ଼ିକିରି ମଧ୍ୟ ବିକ୍ରି ଚାଲିଛି ଦେଖାଯାଉ ଆପଣଙ୍କର ବିକଳ୍ପ ଜିନିଷ ଗୁଡ଼ାକ ବାହାରୁଛି ଆସ୍ତେ ଆସ୍ତେ ଏ ଯେଉଁ ଆପଣଙ୍କର ଇଲେକ୍ଟ୍ରୋନିକ୍ ଭେଇକିଲ୍ ସବୁ ଆସୁଛି ଏବେ ଏବେ ସବୁ ଆସିଯିବ ତାଦ୍ଵାରା ତେଲ ଟିକିଏ ନିଶ୍ଚିତ ଭାବରେ ଆଉ ବହୁତ ଡ଼ିମାଣ୍ଡ୍ ଏମିତି ରହିଲା ମାନେ ତ ତେଲ ଦର ବଢ଼ିବ ସେ ତାପରେ ଅନ୍ୟ ଦେଶକୁ ତ ସହଜରେ ଆମ ତେଲ ଆସୁଛି ତେଣୁ ସେଥିରେ ଆନ୍ତର୍ଜାତିକ ସ୍ତରରେ ତେଲ ଦରଟା ଯଦି କମିବ ତାହେଲେ ଆମ ଇଆଡ଼େ ବି ଟିକିଏ ଆମେ ଯେଉଁ ବଞ୍ଚିତ ହେବା ଟିକେ ଆଉ ଆଉ କିଛି ଉପାୟ ନାହିଁ କମୁଛି ଯାହାହେଲେ ବି ଏବେ ସେଇ ମାକ୍ସିମମ୍ କମିକରି କେତେ କମିବ ସେଇ ଆସନ୍ତା ବର୍ଷକ ଭିତରେ ସେଇ ଚାରି ପାଞ୍ଚ ଟଙ୍କା ଭିତରେ କମିବ ଆଉ ଅଧିକ କମି ପାରିବନି ହଁ ଆପଣ ଏ ବିଷୟରେ ଟିକିଏ ଇଏ କରନ୍ତୁ ମେସେଜ୍ ସବୁ ମୁଁ ଚାରିଆଡ଼କୁ ଛାଡ଼ନ୍ତୁ ଏ ବହୁ ସଂଖ୍ୟାରେ ଯାଉ ଗଭମେଣ୍ଟ୍ ମଧ୍ୟ ଏଥିରେ ସଚେତନ ଆଉ ଟିକିଏ ହୁଅନ୍ତୁ ଗଭମେଣ୍ଟ୍ କିଛି ଗୋଟେ ପଦକ୍ଷେପ ନେବେ ଏହାପରେ ଯାହାହେଲେ ଆଉ ଟିକିଏ ଇଏ କରନ୍ତୁ ବଢ଼ାନ୍ତୁ ସେଇ ଜିନିଷ ଆପଣଙ୍କର ଯୋଗାଯୋଗଟା କୁ ଟିକେ ବଢ଼େଇ ଦିଅନ୍ତୁ ଚାରିଆଡ଼େ ସେୟାର୍ କରନ୍ତୁ ତାହାକୁ